ମୁଁ ଗୋଟେ ଭଲ ମୂର୍ତ୍ତି ବନାଏ ଯେଉଁଥିରେ କି ମୁଁ ଗୋଟେ ଗଣେଶ ମୂର୍ତ୍ତି ବନାଏ ତ ସେଇଥିରେ ମୁଁ ଭଲ ପେଣ୍ଟିଙ୍ଗ ବି କରିପାରେ ତ ଗୋଟେ ଗଣେଶ ମୂର୍ତ୍ତି ବନେଇବା ପାଇଁ ମୋତେ ହାର୍ଡ଼ଲି ଚାରି ଦିନରୁ ପାଞ୍ଚ ଦିନ ଲାଗେ ସେଇ ବ୍ୟସ୍ତତା ଭିତରେ ମୁଁ ଖାଇବା ପିଇବା ପାଇଁ ବି ଭୁଲିଯାଏ ଯେଉଁଥିରେ କି ମୋତେ ବହୁତ ଟାଇମ ଦେବା ପାଇଁ ପଡ଼ିଥାଏ ଆଉ କଲର୍ ପେଣ୍ଟିଙ୍ଗ ଉପରେ ମୁଁ ବହୁତ ଭଲ କରିଥାଏ ତ ସେଇଥିରେ ମୁଁ ସେଇ ଜାଗାରେ ଆମର ସରସ୍ଵତୀ ଠାକୁର ହଉ କି ଆମର କୋଉ ଆମର ଲକ୍ଷ୍ମୀ ଠାକୁର କେହି ବି ଆମର ଯଦି ଫଟୋ ମୁଁ ମୂର୍ତ୍ତି ବନାଏ ହାର୍ଡ଼ଲି ମୋତେ ପାଞ୍ଚ ଦିନରୁ ଛଅ ଦିନ ଲାଗେ ତ ସେଇଥିପାଇଁ ବୋଲିକି ମୋତେ ମୁଁ ଖାଇବା ପାଇଁ ପିଇବା ପାଇଁ ମୁଁ ଭୁଲିଯାଏ ଆଉ ମୋତେ ସେଇଥିରେ ହିଁ ଟାଇମ ଦେବା ପାଇଁ ପଡ଼ିଥାଏ ଏମିତିକ ଗୋଟେ ଗୋଟେ ମାସ ବି ଲାଗିଯାଏ ଯେଉଁଥିରେ କି ମୋତେ କଲର୍ ପେଣ୍ଟିଂ କରିବା ପାଇଁ ଟିକେ ଇଜିଲି ହୁଏ ଆଉ ସେଇଥିରେ ଯଦି ଟିକେ ବି ଟିକେ ଭୁଲ ହେଇଗଲା ତ ଆପଣଙ୍କର ସେଇଥିରେ ଭୁଲ ହେଇଯିବ ବନେଇବା ପାଇଁ କି ନା ତ ସେଇଥିପାଇଁ ବୋଲିକିନା ଆପଣ ଯେତେ ଇଜିଲି ଆପଣ ଯେତେ ଧୀରେ ଟାଇମ୍ ନେଇକି ବନେଇପାରିବେ ତ ଆପଣଙ୍କ ପାଇଁକା ବହୁତ ଭଲ ହବ ଯେଉଁଥିପାଇଁ କି ମୁଁ ବି ବନେଇକି ଚାରିରୁ ପାଞ୍ଚ ଦିନ ଭିତରେ ମୁଁ ବନେଇକି ମୁଁ କମ୍ପ୍ଲିଟ୍ କରେ ଆପଣ ବି ଚାହିଁଲେ ସେଇ ମୂର୍ତ୍ତି ଆପଣ ଗଣେଶ ମୂର୍ତ୍ତି ହଉ କି କିମ୍ବା ସରସ୍ଵତୀ ମୂର୍ତ୍ତି ଆପଣ ବନେଇବେ ତ କଲର୍ ପେଣ୍ଟିଂ କରିବେ ଏବଂ ଯେଉଁ ମୂର୍ତ୍ତି ବନେଇବେ ସେଇଥିରେ ଆପଣଙ୍କର ହାର୍ଡଲି ଚାରି ଦିନରୁ ପାଞ୍ଚ ଦିନ ଲାଗିବ ସେଇଥିରେ ହିଁ ଆପଣଙ୍କର ଟାଇମ୍ ଲାଗେ ଯେଉଁଥିରେ କି ଆଜିକା ଡେଟରେ ମୁଁ ବି ଟାଇମ୍ ନେଇକି ଖାଇବା ପିଇବା ଭୁଲିଯାଏ ସେଇଥିରେ ମୁଁ ବନେଇକି ମୋର ଅସୁବିଧା ସମୟରେ ବି ମୁଁ କମ୍ପ୍ଲିଟ କରିକି ମୁଁ ମୋର ଗ୍ରାହକକୁ ଦେଖାଏ ଆଉ ଯେଉଁଥିରେ କି ମୁଁ ଆଜି ସେଇ ଗ୍ରାହକ ମୂର୍ତ୍ତି ସବୁ ବନେଇକି ମୁଁ ଆଜି ବହୁତ ଖୁସି ମନେ କରୁଅଛି ଆପଣ ବି ଚାହିଁଲେ ଆପଣ ବି ବନେଇ ପାରିବେ ତ ଚାରିରୁ ପାଞ୍ଚ ଦିନ ଭିତରେ ହିଁ ଆପଣଙ୍କୁ ଟିକେ ଟାଇମ୍ ଲାଗିବ ବଟ୍ ଆପଣଙ୍କର ସେଇଟା କମ୍ପ୍ଲିଟ୍ ହେଇଯିବ ଯେଉଁଥିରେ କି ମୋର ବି କମ୍ପ୍ଲିଟ୍ ହେଇଯାଏ ଟାଇମ୍ ଲାଗେ ବଟ୍ କମ୍ପ୍ଲିଟ୍ ହେଇଯାଏ